ହ୍ୟାଲୋ ସାର୍ ମୁଇଁ ଯେନ୍ ଖାଦ୍ୟ ଅର୍ଡ଼ର କରିଥିଲି ହେଟା ଆସବାରେ ଡେରି ହେବା ସେଥିଲାଗି ଆପଣ ଇନ୍ସୁଲେଟ୍ ବ୍ୟାଗ୍ କିମ୍ବା ବାକ୍ସ ବ୍ୟବହାର କରିକି ତାହାକେ ପ୍ୟାକିଂ କରୁନ୍ ଭଲ୍ ଭାବରେ ପେକିଂ କରୁନ୍ ଯେମ୍ତିର ଲାଗି ସେଟା ଅଧିକ ଅଧିକା ଟାଇମ ତକ୍ ଗରମ ରହିବା